ହ୍ୟାଲୋ ସାର୍ ସ୍ଵିଗି ଅଫିସକେ ଫୋନ ଲାଗିଛେ କାଁ ଆଜି ମୋତେ ଖାଦ୍ୟ ଅର୍ଡ଼ର କରିବାର ଅଛେ ଆଜି ମୋତେ ବହୁତ ଜୋରରେ ଭୋକ୍ ଲାଗଲାନ ତ ସାର୍ ଆପଣ ଟିକେ ଦୟାକରି କରି ମୋର୍ ଅର୍ଡ଼ରଟା ଦୁଇ ବଜେ ଆଜି ଅଣତିରିଶି ଜୁନରେ ଆମର୍ ଘରକେ ପହଞ୍ଚାଇ ଦେବେ ମୋର ଆଡ୍ରେସ ଦହ୍ୟା ଆପଣ ଦୟାକରି ଟିକେ ଜଲ୍ଦି ମୋର୍ ଘରକେ ଖାଦ୍ୟ ପହଞ୍ଚାଇ ଦେବେ ମୋତେ ଅର୍ଡ଼ର ଥିଲା ଭାତ ଡାଲି ତରକାରୀ ଖଟା ଏତିକି ମୁଁ ଏତେ ସାରା ଅର୍ଡ଼ର କରିଛେଁ କିଛି ରିହାତି ମିଳବାକେ ସାର୍ ଟିକେ କହୁନ ଆଉ ଦୟାକରି ଟିକେ ଜଲ୍ଦି ପହଞ୍ଚାଇ ଦଉନ ମୋତେ ବହୁତ ଜୋର ଭୋକ ଲାଗୁଛେ